ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଆଜିକାଲି ଭାରତର ଅର୍ଥନୀତି ବହୁତ ବୃଦ୍ଧି ପାଇଛି ଓ ଲୋକମାନେ ଏତେ ଚେଷ୍ଟା କରୁଛନ୍ତି ଯେହେତୁ ମାନେ ଅର୍ଥନୀତି ବହୁ ବୃଦ୍ଧି ପାଇଲାଣି ଆଉ ଆମ ଅଭିବୃଦ୍ଧିର ବହୁତ ସାରା ଶିଳ୍ପ କାର୍ଯ୍ୟ ସ୍ଥାପନ ହେଲାଣି ବହୁତ କାରଖାନା ବି ହେଲାଣି ଶିଳ୍ପ କାଳ କାଳଖାନା ସବୁ ତିଆରି ହେଲାଣି ଇଣ୍ଟରନେଟ୍ ବାଙ୍କିଙ୍ଗ୍ ଇଣ୍ଟରନେଟ୍ ବାଙ୍କିଙ୍ଗ୍ ମାନେ ମାନେ ଯେଉଁ ଆମେ ମନେକର ବ୍ୟାଙ୍କ୍ରେ ଟିକିଏ ପାଇସା ଉଠେଇବାକୁ ଯାଉଛେ ତ ଆମମାନଙ୍କୁ କ'ଣ ହଉଥିଲା ଯାଇକି ପାଇସା ଉଠେଇକି ଆଣିବାକୁ ପଡ଼ୁଥିଲା କିନ୍ତୁ ଏବେ କ'ଣ ହେଉଛି ନା ସେସବୁକୁ ମାନେ ପାଇସା ଉଠେଇବାକୁ ଆଣିବାକୁ ପଡ଼ୁନି ଆମେ ଡାଇରେକ୍ଟ ନିଜ ଫୋନ୍ ପେ' କି ଗୁଗୁଲ୍ ପେ' ସାହାଯ୍ୟରେ ପାଇସା ଆମେ ଆଣିକି ଖର୍ଚ୍ଚ କରିପାରୁଛେ ଡିଜିଟାଲ୍ ପେମେଣ୍ଟ୍ ଡିଜିଟାଲ୍ ପେମେଣ୍ଟ୍ କହିଲେ ଆଜିକାଲି ଯେମିତି ୟୁ ପି ଆଇ ଗୁଗଲ୍ ପେ' ଫୋନ୍ ପେ' ଏଇସବୁ ଜିପ୍ ପେ' ଯାହାକୁ କହୁଛନ୍ତି ଏଇସବୁକୁ ନେଇକି ଆମର ଡିଜିଟାଲ୍ ପେମେଣ୍ଟ୍ ଡିଜିଟାଲ୍ ପେମେଣ୍ଟ୍ ଆର୍ଥିକ କ୍ଷେତ୍ରକୁ କିପରି ସାହାଯ୍ୟ କରୁଛି ନା ଯଦି ଆମେ ଗୋଟେ ଜାଗାରେ ଅଛେ ଅନ୍ୟ ଜାଗାକୁ ଯାଇପାରୁନେ ତାହେଲେ ଆମେ ଫୋନ୍ ପେ' କି ଗୁଗୁଲ୍ ପେ' ସାହାଯ୍ୟରେ ଆମେ ଅନ୍ୟ ଜାଗାକୁ ଫୋନ୍ ପେ' କରିକି ମାନେ ଆର୍ଥିକ ସହାୟତା ପାଇ ପାରୁଛେ ଆର୍ଥିକ କ୍ଷେତ୍ରରେ ଆଉ ଗୋଟେ ମାନେ ସାହାଯ୍ୟ ହେଉଛି ଏଇଟା କି ଯଦି ଆମ ପାଖରେ ସମୟ ନାହିଁ ସମୟ ବହୁତ କମ୍ ଅଛି ତା'ହେଲେ ଆମେ କେମିତି ପାଇସା ପଠେଇଦେଲେ ଆମେ ଡିଜିଟାଲ ଆପ୍ ସାହାଯ୍ୟରେ ଯେମିତି ଫୋନ୍ ପେ' ହଉ ଗୁଗଲ୍ ପେ' ହଉ ଏଇ ସାହାଯ୍ୟରେ ଆମେ ପାଇସାଟା ପଠେଇ ପାରୁଛେ ତ ଗୁଗଲ୍ ପେ' ଇଣ୍ଟରନେଟ୍ ବାଙ୍କିଙ୍ଗ୍ କି ଡିଜିଟାଲ ପେମେଣ୍ଟ୍ ଆର୍ଥିକ କ୍ଷେତ୍ରକୁ ଏଇସବୁ କରେଇକି ଏହିପରି ସାହାଯ୍ୟ କରୁଛି